ମୁଁ ବଗିଚାରେ ମୁଁ ବିଭିନ୍ନ ପ୍ରକାରର ଗଛ ଫୁଳ ଫଳ ଓ ପନିପରିବା ଚାଷ କରିବାକୁ ପସନ୍ଦ କରିଥାଏ ଯଥା ଫଳ ଗଛ ଆମ୍ବ ଲେମ୍ବୁ ପଣସ ପିଜୁଳି ଓ ଜାମୁକୋଳି ଫୁଳ ଗଛ ଯଥା ଟଗର ମଳି ମନ୍ଦାର ଚମ୍ପା ଓ ପନିପରିବାରେ ବାଇଗଣ ଆଳୁ ଟମାଟୋ ଭେଣ୍ଡି ଗୁଆସିମ୍ବ ମାଖନ ଜୁଲେଇ କାଙ୍କୁଳି ଇତ୍ୟାଦି ମୁଁ ଗରିବ ପରିବାରରେ ହୋଇଥିବାରୁ ମୁଁ ନିଜ ଖାଇବା ପାଇଁ ଏଗୁଡ଼ାକ ଚାଷ କରିଥାଏ ଏବଂ ଯାହା ବଳେ ବଜାରରେ ବିକ୍ରି କରିଥାଏ